କନ୍ଧମାଳ ଜିଲ୍ଲାରେ ଜଳବାୟୁ ଶୀତଳ ରହିଥାଏ ବର୍ଷାଦିନରେ ପ୍ରବଳ ବର୍ଷା ହୋଇଥାଏ ଖରା ଋତୁ ଗ୍ରୀଷ୍ମଋତୁରେ ତାପମାତ୍ରା ଚାଳିଶ ବୟାଳିଶ ଡିଗ୍ରୀ ମଧ୍ୟରେ ରହିଥାଏ ଏବଂ ଶୀତଋତୁରେ ଏକ ଦୁଇ ତାପମାତ୍ରା ରହିଥାଏ ଶୀତଦିନେ ଅଧିକ ଥଣ୍ଡା ହୋଇଥାଏ